ଆମ କେନ୍ଦ୍ରାପଡ଼ା ଜିଲ୍ଲାରେ ମୁଖ୍ୟ ଜାତି ହେଉଛି ଖଣ୍ଡାୟତ ଏବଂ ବିଭିନ୍ନ ଭାଷାର ଲୋକ ଅଛନ୍ତି ଯଥା ଓଡ଼ିଆ ଖ୍ରୀଷ୍ଟିଆନ ମୁସଲିମ ମାନେ ମଧ୍ୟ ଅଛନ୍ତି ତାଙ୍କର କଥାବାର୍ତ୍ତା ଓଡ଼ିଆ ଲୋକମାନେ ଓଡ଼ିଆରେ କଥାବାର୍ତ୍ତା କରନ୍ତି ଏବଂ ମୁସଲିମ ମାନେ ତାଙ୍କ ଉର୍ଦ୍ଦୁରେ କଥାବାର୍ତ୍ତା କରନ୍ତି ଏବଂ ସେମାନଙ୍କର ଖାଦ୍ୟପେୟ ମୁସଲିମ ଓଡ଼ିଆ ପ୍ରାୟ ଏକାଭଳି ନୁହଁ